ଆଜିକା ଦିନରେ ବହୁତ ଲୋକ ଫଟୋଗ୍ରାଫିକୁ ଆପଣେଇଛନ୍ତି ବା ନିଜ ସୋଉକ ବୋଲି ଗ୍ରହଣ କରିଛନ୍ତି ଆଉ ବହୁତ ୟୁଥ ମଧ୍ୟ ଅଛନ୍ତି ଯାହାକି ଫଟୋଗ୍ରାଫି କରିବାକୁ ବହୁତ ପସନ୍ଦ ଲାଗେ ଏବଂ ମୋତେ ମଧ୍ୟ ଫଟୋଗ୍ରାଫି କରିବାକୁ ବହୁତ ପସନ୍ଦ ଲାଗେ ଯଦି କୌଣସି ବ୍ୟକ୍ତି ଫଟୋଗ୍ରାଫିକୁ ନିଜ କ୍ୟାରିଅର ଭାବରେ ଚୂଜ କରୁଛି ତ ସିଏ ନିଜକୁ ଆଗକୁ ବଢ଼ିକି ନିଜ ଫଟୋଗ୍ରାଫି କରିକି ନିଜ କ୍ୟାରିଅର ବି ଠିକ୍ ଭାବରେ ବନେଇ ପାରିବ ସେଥିରେ କୌଣସି ସନ୍ଦେହ ନାହିଁ ଏବଂ ତାର ପରାମର୍ଶ ଆମର ପରାମର୍ଶ ଏହି ଥିବ ଯେ ସେ ନିଜର ଫଟୋଗ୍ରାଫିକୁ ସୋଉକ ଭାବରେ ଗ୍ରହଣ ଠିକ୍ ଭାବରେ କରିପାରିବ କାରଣ ଆଜିକା ଦୁନିଆରେ ବା ଆଜିକା ଦିନରେ ଫଟୋଗ୍ରାଫି ବହୁତ ଲୋକ ଆପଣଉଛନ୍ତି ଏବଂ ବହୁତ ଜାଗାରେ ଫଟୋଗ୍ରାଫି ହେଉଛି ଯେମିତି କି ବାହାଘର ହେଉ କିମ୍ବା କୌଣସି ଜନ୍ମଦିନ ଘର ହେଉ ଯେକୌଣସି ଫେଷ୍ଟିଭାଲ ବା ପର୍ବ ପର୍ବାଣୀ ଆସେ ପ୍ରଥମେ ପ୍ରାୟରିଟି ଆମର ଫଟୋଗ୍ରାଫିକୁ ଦିଆଯାଏ ତ ଫଟୋଗ୍ରାଫି ଜରିଆରେ ବା ଫଟୋ କାଢ଼ିବା ଜରିଆରେ ବହୁତ ଲୋକ ନିଜ କ୍ୟାରିଅର ମଧ୍ୟ ଗଢ଼ନ୍ତି ଏବଂ ବହୁତ ୟୁଥ ମଧ୍ୟ ଆଜିକାଲି ଫଟୋଗ୍ରାଫିକୁ ଆପଣେଇଛନ୍ତି ବା ଗ୍ରହଣ କରିଛନ୍ତି ସେହିପରି ଭାବରେ ଫଟୋଗ୍ରାଫିକୁ ପାର୍ଟ ଟାଇମ ବା ଫୁଲ ଟାଇମରେ ବି ଆମେ କରିପାରିବା ଯେଉଁମାନେ ଫଟୋଗ୍ରାଫିକୁ ନିଜର ପାର୍ଟ ଟାଇମ ଭାବରେ କରୁଛନ୍ତି ସେମାନେ ଫଟୋଗ୍ରାଫି ସହ ଅନ୍ୟ କାମ ମଧ୍ୟ କରୁଛନ୍ତି ଯେଉଁମାନେ ଫୁଲ୍ ଟାଇମରେ କରୁଛନ୍ତି ଫଟୋଗ୍ରାଫିକୁ ସେମାନେ ତାଙ୍କ ନିଜର କ୍ୟାରିଅର ଭାବରେ ସେଇଟାକୁ ଏମାନେ କରୁଛନ୍ତି ଅନେକ ଅନେକ ଇଭେଣ୍ଟସ୍ ଥାଉଛି ତାହିଁରେ ଫଟୋଗ୍ରାଫି କରନ୍ତି ଅନେକ ଫେଷ୍ଟିଭାଲ ପର୍ବ ପର୍ବାଣୀରେ କରନ୍ତି ସେହିପରି ଭାବରେ ସେମାନେ ଫଟୋଗ୍ରାଫିକୁ କରିକି ସେମାନଙ୍କର କ୍ୟାରିଅରଟା କରନ୍ତି ଏବଂ ସେମାନଙ୍କୁ ମଧ୍ୟ ମାସିକ କିଛି ସେଲେରି ମଧ୍ୟ ଥାଏ କିମ୍ବା ସେମାନଙ୍କର ଗୋଟିଏ ଗୋଟିଏ ଇଭେଣ୍ଟ ଅନୁସାରେ ସେମାନଙ୍କୁ କିଛି ପଇସା ମିଳେ ଏବଂ ଯେଉଁମାନେ ଫଟୋଗ୍ରାଫିକୁ ଯିଏ ନିଜର ପ୍ରଫେସନାଲ ବା ନିଜର ପେସା ମାନେ ଇଏ ବୋଲି ଭାବନ୍ତି ତ ସେମାନଙ୍କୁ ବହୁତ କିଛି ପଇସା ମିଳିଥାଏ ସେମାନଙ୍କୁ ଆଗାମୀ ଫିଉଚରରେ ବଡ଼ ବଡ଼ ଇଭେଣ୍ଟ ମିଳିବା ଦ୍ଵାରା ସେମାନେ ବହୁତ ଇନ୍କମ୍ ମଧ୍ୟ ସେମାନେ କରିଥାନ୍ତି ସେହିପରି ଭାବରେ ଆଜିକା ୟୁଥ୍ ବା ଆଜିକା ଜେନେରେସନ ଫଟୋଗ୍ରାଫିକୁ ବହୁତ ଚୁଜ୍ କରନ୍ତି ସେମାନେ ଯେହେକି ସୋସିଆଲ ମିଡ଼ିଆ ହେଉ କିମ୍ବା ଅନ୍ୟ କୌଣସି ପ୍ଲାଟଫର୍ମରେ ହେଉ ସେମାନେ ସୋ ଫଟୋଗ୍ରାଫିକୁ ବହୁତ ଆପଣାଉଛନ୍ତି ବା ଗ୍ରହଣ କରୁଛନ୍ତି